ମୋର୍ ବିଷୟ ଏହି ବିଷୟ ଅଛି ଯେ ଯାହା ଉପରେ ମୁଇଁ ଆପଣଙ୍କୁ ଲେଖିବାକୁ ଚାହୁଁଛନ୍ତି କିନ୍ତୁ ମୋର ସନ୍ଦେହ କରୁଛନ୍ତି କି କାହିଁକି ଉପରେ କିଛି ସମ୍ବେଦନଶୀଳ ଅଛି ମୁଇଁ ନାରୀ ନିର୍ଯାତନାର ବିଷୟ ଉପରେ କହିବାକେ ଚାହୁଁଛନ୍ତି ଯେହେତୁ ମୁଁ କିଛି କହିପାରିବି ନାହିଁ କହିପାରିବ ନାହିଁ ତା'ର୍ପରେ ନାରୀ ନିର୍ଯାତନା ଉପରେ ଲୋକ୍ ମାନ୍କୁଁ ଲୋକ୍ ମାନ୍କେ ବିଷୟରେ ବୁଝାବାର୍କେ ଚେଷ୍ଟା କରୁଥିଲି ହେଲେ ସେମାନେ ବୁଝିପାର୍ବାର୍ ନାହିଁ ଆଜି କାଲି ନାରୀମାନେ କେତେ ଉପର୍ ଉପର୍କେ ଗଲେ ନ ତା'ର୍ପରେ ନାରୀ ନାରୀ ମାନ୍କେ ନେଇକିନା ଆମର୍ ଦେଶ୍ରେ ଭାରତ ଦେଶରେ ବହୁତ୍ ଇ'ଟା ବହୁତ୍ କିଛି ଇ'ଟା ବ୍ୟବହାର୍ ଦେଇପାରିବା ନାହିଁ ତା'ର୍ପରେ ନାରୀମାନେ ଆଜି କାଲି କେତେ ଜିନିଷ୍ ଗଲେ ନ ସେମାନ୍କେ ଉପର୍କେ ଆଗ୍କେ ଗଲେ ନ ତା'ର୍ପରେ କେନ୍ କଲେକ୍ଟର୍ ଅଛେ କେନ୍